ଆମର୍ ଅଞ୍ଚଲ୍ରେ ମୁଖ୍ୟତଃ ପଶୁ ହିସାବ ବେଲେ ବହୁତ୍ ପରିମାଣରେ ଛେଲି ଚାଷ୍ କରାଯାଉଛି ଓ ଆମେ ମୁଖ୍ୟତଃ ଆମର ଅଞ୍ଚଲ୍ରେ ଯଦି ଯେଉଁ ପଶୁ ବି କିଣିବାର୍ କେ ଚାହିଁଲେ ଆମେ ଆମର୍ ଅଞ୍ଚଲ୍ ବରଗଡ଼୍ ବେଲେ ଗୋରୁ ମାର୍କେଟ୍ ଆମ ଗୋରୁ ଗୋରୁ ମାର୍କେଟ୍ ଅଛି ତାର୍ ସାଙ୍ଗେ ସାଙ୍ଗେ ଆମର୍ ମୁଖ୍ୟତଃ ଫେମଶ୍ ବୋଇଲେ୍ ଆମ ସେଟ୍ର ଜାରିଙ୍ଗ୍ ଜାରିଙ୍ଗ୍ ରେ ଅଛି ଜାରିଙ୍ଗ୍ ରୁ ଆମେ ବହୁତ ଗିରିଶ୍ ସେନୋ ଛେଲ୍ ମେଢ଼ି ଘିନି୍ କରି କରି ପାର୍ମା ତ ମୋର ଆମର ଅଞ୍ଚଲ୍ କେ ଦେଖାରବେ୍ ମୋର୍ ପାଖେ ତ ବର୍ତ୍ତମାନରେ ବହୁତ ପ୍ରକାରର ଜୀବ ମାନେ ଅଛନ୍ ଯେନ୍ଟାକି ସେଥିର୍ ଭିତ୍ରେ ଆମେ ଛେଲି୍ ଛେଲି୍ ଅଛନ୍ କୁକୁଡ଼ା ଅଛନ୍ ତାର୍ ସାଙ୍ଗେ୍ ସାଙ୍ଗେ୍ ଗୋରୁ ବି ଅଛନ୍ ଛେଲି ଛେଲି ମାନେ ଅଛନ୍ ଯେନ୍ତା ମାନଙ୍କର୍ ଦାମ୍ ହେନ୍ତା ଗୋଟେ ଗୋଟେ ପଳେଇଛି ମିନିମମ୍ ପାଖା ପାଖି ଆମର ସାତ୍ ଆଠ୍ ହଜାର୍ ନେଇ୍ କରି କୁଡ଼ିଏ ପଚିଶି ହଜାର ତକ ବି ମିଳିଛି କୋଡ଼ିଏ୍ ପଚିଶି ତକ ରେ ବି ମିଳିଛି ତାର୍ ସାଙ୍ଗେ ସାଙ୍ଗେ କୁକୁଡ଼ା କୁକୁଡ଼ା କେ ଆମେ ଆଣିକରି ଚିଂଆଁ ବନେଇ କରି ଛୋଟ ଛୋଟ କୁକୁଡ଼ା କେ ଆନିକରି ଆମେ ଫାର୍ମଟେ ରଖିକରି ସେମାନଙ୍କୁ ଖାଦ୍ୟ ଯୋଗେଇ କରି ମାସେ ଦୁଇ ମାସ ଭିତରେ ସେମାନଙ୍କୁ ଫିର ଉଚ୍ଚ ଦାମ୍ ରେ ବିକ୍ରି କରାଯାଉଛି ତାର୍ ସାଙ୍ଗେ ସାଙ୍ଗେ ଗୋରୁ ଗୋରୁ କେ ଆମେ ଗୋରୁରୁ ଆମେ ଗାଈ ଗୋରୁ ରଖି କରି ଆମେ ଗୋରୁ ମାନଙ୍କନୁ ଆମେ ଚାଷ୍ କାମ ବି ଲଗେଇ ପାରୁଛୁ ଗାଈ ମାନଙ୍କନୁ କ୍ଷୀର୍ ବି ପି ପାରୁ୍ଛୁ ତ ମୋର ସବୁ ହିସାବେ ଦେଖ୍ଲେ ମୋର ମତରେ ତ ଛେଲି ଚାଷ୍ ବହୁତ୍ ମୁଖ୍ୟ ଏଇନାକେ ଛେ୍ଲି ଦ୍ଵାରା ଆମେ ବହୁତ ଉପକୃତ୍ ହେଇ ପାର୍ଛୁଁ ଯେନ୍ଟାକି ଗୁଟେ୍ ଆମେ ଯଦି କିଣିଲା ବେଳେ ସେଇଟା ତିନ୍ ଛ ସାତ୍ ମାସ୍ ପରେ ତିନ୍ ଚାରି ପଟ ହେଇକରି ଆମର୍ ଉନ୍ନତି୍ କେ ଆଉ ଟିକେ ବଢ଼ଉଛି ତ ମୁଇଁ ସମସ୍ତଙ୍କୁ କହିବାର୍ କେ ଚାହିଁବି୍ ଯେ ସେମାନେ କିଛି ଗୋଟେ ଜୀବିକା ଅପ୍ନାବାର୍ କେ କନ୍ ଯଦି କିଛି ବି ଏନ୍ତା ନାଇଁ କରି ପାର୍ବ ଘରେ ରହି କରି ବି ଆମେ ଯେଏଁ ଚାଷ୍ ଟି କରି ପାରିଲେ କୁକୁଡ଼ା ଚାଷ୍ ହେଉ କି ଛେଲି ଚାଷ ହେଉ କି ଗୋରୁ ଚାଷ କରି ପାରିଲେ ଭଲ୍ ହେବା ଶୁଚ୍ ବେକାରି ରହିବାର୍ ଅପେକ୍ଷା ଆମେ କିଛି ଗୁଟେ ବ୍ୟବସାୟଟେ କଲେ ଦୁଇ ପଇସା କିଛି ରୋଜଗାର୍ କରି ପାର୍ମା ତ କାଲିର୍ ମୋର ଯୁବ ପିଢୀ ମାନଙ୍କୁ ଏଇଟା ସନ୍ଦେଶ୍ ସଭି ନିଅ୍ ନିଅ୍ ଘରେ ଥାଇକିରି କିଛି ଗୁଟେ ବ୍ୟବସାୟଟେ କର